ହଁ ଆଜ୍ଞା ନମସ୍କାର ହଁ ଏ ଆଜ୍ଞା ମୁଁ ମନୁଆ ସିନ୍ହା କହୁଛି ବୁଝିଲେ କି ଆ ସେ ଆମର ୱାୟାରିଙ୍ଗ ଗୁଡ଼ା ସବୁ ପୁରୁଣା ହେଇଗଲାଣି ସବୁ ନଷ୍ଟ ହେଲାଣି ସବୁ ଆଉ ସବୁ ସେଟାକ ସବୁ ବାହାର କରି ତାକୁ ନୂଆ ରିପ୍ୟାରିଂ ୱାୟାରିଙ୍ଗ କରିଦେଲେ ଆକା ଭଲ ହବ ଆଉ କ'ଣ କେତେ କେମିତି ସବୁ ଖର୍ଚ୍ଚ କ'ଣ କେତେ ହବ ଆଉ ତିନିଟା ରୁମ୍ ତ

ମୁଁ କେତେ କ'ଣ ଲାଗିବ ତାକୁ ଧରି ଆପଣ ଗୋଟେ ହିସାବ କରିବେ ହିସାବ କରିକିରି ମୋତେ କହିବେ ଆଉ ଆପଣଙ୍କର ଚାର୍ଜ କ'ଣ କେମିତି ଆପଣ ନଉଛନ୍ତି କ'ଣ ମଜୁରୀ ହିସାବରେ ନା କ'ଣ ସେ ମିଟର ନା କ'ଣ ମାପ କ'ଣ ହିସାବରେ ନଉଛନ୍ତି ପଇସା ତୁମେ ଜାଣିନ

ହଁ ହଉ ହେଲେ ଶୁଣନ୍ତୁ ମୁଁ ତ ବର୍ତ୍ତମାନ ଯାଇପାରିବିନି ବୁଝିଲେ କିି ମୁଁ ଟିକେ ବ୍ୟସ୍ତ ଟିକେ ଅଛି ଆଉ ଆପଣଙ୍କ ସହିତ ମୁଁ କାଲିକି କଥା ହେବି କଥା ହେଇକି ନହେଲେ ଆପଣ ଯଦି ଫ୍ରୀ ଅଛନ୍ତି ଆପଣ କହିବେ ଯଦି ଆପଣ ଫ୍ରୀ ଅଛନ୍ତି ନହେଲେ ଉଭୟ ଯିବା ନହେଲେ ତ ଆପଣଙ୍କୁ ମୁଁ ଯାହା ଦେବାକଥା ଦେବି ଆପଣ ଆଣିବେ କିନ୍ତୁ ଜିନିଷ ଟିକେ ଭଲ ଆକା ଆଣିବେ ବୁଝିଲେ କିି ଭଲ ଜିନିଷ ଟିକେ ଆଣିଲେ ହୁଅନ୍ତା

ହଁ ହଁ ହଁ ହଁ ହଁ ହଁ ହଉ ସେଇଟା ମୋତେ ତ ତା ଭିତରେ ଧାରଣା ନାହିଁ ବୁଝିଲେ କି ଆଉ ଆପଣ ଯେମିତି ଆଣିବା ସେମିତି ଆଣିବେ ସେମିତି ଆପଣ ଆକା ଆଣିବେ ଆଉ ହଉ ହଁ ଆପଣ ଆସିଲେ ମେଜରମେଣ୍ଟଟା ନେଇ ଯିବେ କ'ଣ କେତିକି ମୁଁ ତ ଜାଣିନି ଯଦି ଆପଣ ସେ ମେଜରମେଣ୍ଟ ନେଇଗଲା ପରେ ହିଁ ଏକା ଠିକ୍ ସଠିକ୍ ହବ ଗୋଟେ ଆଉ ହଁ ହଉ ତା'ହେଲେ ଆଜ୍ଞା ମୁଁ ରଖିଦେବି ହଁ ହଉ ହେଁ

ହଁ ହଉ ଠିକ୍ ଅଛି ତା'ହାଲେ ମୁଁ ରଖୁଛି ଆଜ୍ଞା